ମୁଁ ରାଜନୀତିକ ଖବର ଶୁଣିବାକୁ ଏତେ ଆଗ୍ରହୀ ନିହେଁ ନୁହେଁ ମୁଁ ନ୍ଯୁଜୁ ନ୍ଯୁଜୁ ଖବରକାଗଜରେ ପଢ଼ିକି ମୁଁ ସେ ବିଷୟରେ କିଛି ଜାଣିପାରେ ଆମ ଆଖ ପାଖ ରେ କିଛି ଦୁର୍ଘଟଣା ହେନେ ଆମେ ବି ଜାଣିପାରୁଁ ଖବରକାଗଜରେ ପଢ଼ିକି ଶୁଣିପାରୁଁ